ଗ୍ରାମାଞ୍ଚଳ ର ଯୁବ ପିଢ଼ି ପଢ଼ା ପଢ଼ି ସମୟରୁ ପ୍ରାୟ ସହର ରେ ଅଧିକାଂଶ ସମୟ ବାସ ବସ କରୁଥିବାରୁ ସେଇଠି ସେଠାକାର ସୁବିଧା ସୁଯୋଗ ରେ ଏବଂ ଆଧୁନିକ ଜୀବନ ଶୈଳୀ ରେ ବଞ୍ଚୁ ଥିବାରୁ ସେମାନେ ଗାଁ ରେ ରହିବାକୁ ପ୍ରାୟତଃ ଏତେ ପସନ୍ଦ କରୁ ନାହାନ୍ତି ତେଣୁ ସେମାନେ ଯେତେବେଳେ ବିବାହ କରିବାକୁ ଚାଁହୁଛନ୍ତି ତାଙ୍କର ଜୀବନ ସାଥି ଯଦି ସହର ଅଞ୍ଚଳ ର ହେଇନଥିବେ ତାହେଲେ ସେମାନଙ୍କୁ ସେଠାରେ ରହିବାକୁ ନିହାତି ଭାବରେ ଅସୁବିଧା ହବ କାରଣ ସେମାନେ ସହର ରେ ଯଦି ଅଧିକାଂଶ ସମୟ ପଢ଼ା ପଢ଼ି ସମୟ ରେ କି ଏମିତି ରେ ବି ସହରରେ ରହିବାକୁ ଅଧିକା ସେଠିକାର ସୁବିଧା ସୁଯୋଗ ଅଧିକା ମିଳୁଛି ଯେହେତୁ ସେଇଠିରେ ସ୍କୁଲ୍ କଲେଜ୍ ସ୍ଵାସ୍ଥ୍ୟ ସେବା ଇତ୍ୟାଦି ଗମନା ଗମନ ସବୁ କ୍ଷେତ୍ର ରେ ସେଇଠି ଅଧିକ ସୁବିଧା ଥିବାରୁ ସେମାନେ ଯଦି ସହରରେ ରହିବାକୁ ଅଧିକ ପସନ୍ଦ କରୁଥିବେ ତାହେଲେ ଗ୍ରାମାଞ୍ଚଳ ରେ ତାଙ୍କର ଜୀବନ ସାଥି ଙ୍କ ଯଦି ଘର ହେଇଥିବ ତାହେଲେ ସେମାନେ ସେଠାରେ ରହିବାକୁ ନିହାତି ଭାବରେ ଅସୁବିଧା ର ସମ୍ମୁଖୀନ ହେବେ ତେଣୁ ସେମାନଙ୍କୁ ଯଦି ସେଇ ଭଳିଆ ଜୀବନ ସାଥି ଟିଏ ନ ମିଳୁଛି ତାହେଲେ ସେମାନଙ୍କର ବିବାହ କ୍ଷେତ୍ର ରେ ମଧ୍ୟ ସବୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସମସ୍ତେ ଆଜିକାଲି ଯୁବ ପିଢ଼ି ପ୍ରାୟତଃ ସହରାଞ୍ଚଳରେ ଆଧୁନିକ ଜୀବନଶୈଳୀ ଏବଂ ସେଠିକାର ସୁବିଧା ସୁଯୋଗ ଆଉ ବିଳାସ ପୂର୍ଣ୍ଣ ଜୀବନଧାରାକୁ ଅଧିକମାତ୍ରାରେ ଆପଣାଇବାକୁ ପସନ୍ଦ କରୁଛନ୍ତି ସେମାନେ ଗ୍ରାମାଞ୍ଚଳରେ ଯେଉଁ ରହିବାର ସୁବିଧା ସୁଯୋଗ ଅଧିକା ନଥାଏ ସେଠିକାର ରହିବାର ଯେଉଁ ଏତେ ଆନନ୍ଦ ପୂର୍ଣ୍ଣ ପରିବେଶ ନଥିବାରୁ ସେମାନେ ଅଧିକ ସୁବିଧା ସୁଯୋଗ ଥିବା କ୍ଷେତ୍ର ସହରାଞ୍ଚଳକୁ ଜୀବନ ସାଥି ପାଇବା ପାଇଁ ଅଧିକା ଚେଷ୍ଟା କରୁଛନ୍ତି ତେଣୁ ସେ ଯଦି ସେପରି ଜାଗାରେ ତାଙ୍କର ଜୀବନ ସାଥିଙ୍କ ଘର ହେଇନଥିବ ତାହେଲେ ସେମାନେ ଜୀବନ ସାଥି ବାଛିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ସହରାଞ୍ଚଳରେ ବିଭିନ୍ନ ପ୍ରକାର ସୁବିଧା ଥାଏ ଯେମିତିକି ଟ୍ରେନ୍ ବସ୍ ମାଧ୍ୟମରେ ଯେତେବେଳେ ଯେଉଁ ଜାଗାକୁ ଚାହିଁବା ଯାଇ ପାରିବା ଏବଂ ସ୍କୁଲ୍ କଲେଜ୍ କ୍ଷେତ୍ରରେ ଆଉ ସ୍ଵାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଯେ କୌଣସି ସମୟରେ ଦେହ ଖରାପ ହେଲେ କିମ୍ବା ସମସ୍ତଙ୍କର ପଢ଼ା ପଢ଼ି ପାଇଁ ଯେ କୌଣସି ଯେ କୌଣସି ସୁବିଧା କ୍ଷେତ୍ରରେ କୌଣସି ଦରକାର ହେଲେ ସହରାଞ୍ଚଳ ରେ ଅଧିକା ସୁବିଧା ଥିବାରୁ ଆଜିକାଲି ଆଧୁନିକ ଜୀବନ ଶୈଳୀ କୁ ଆପଣାଉ ଥିବା ଗ୍ରାମାଞ୍ଚଳ ର ଯୁବକ ଯୁବତୀ ମାନେ ସହରାଞ୍ଚଳ ରେ ରହିବାକୁ ପସନ୍ଦ କରୁଛନ୍ତି ତେଣୁ ସେମାନେ ଜୀବନ ଜୀବନ ସାଥି ସୁଖୀ ଜୀବନ ସାଥି ପାଇବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି